କିଛି ବର୍ଷ ପୂର୍ବେ କିପ୍ୟାଡ଼୍ ମୋବାଇଲ୍ ବ୍ୟବହାର କରୁଥିଲୁ ଆମେ ସେ ମୋବାଇଲ୍ରେ ଖାଲି କଥାବାର୍ତ୍ତା ହିଁ ଆଉଟ୍ଗୋଇଙ୍ଗ କଲ୍ ହିଁ କରିପାରୁଥିଲୁ ତଥାପି ମୋବାଇଲ୍ରେ କଥାବାର୍ତ୍ତା ହିଁ କରିପାରୁଥିଲୁ କିଛି ସୁବିଧା ନଥିଲା ବର୍ତ୍ତମାନ ସ୍ମାର୍ଟଫୋନ୍ ମାଧ୍ୟମରେ ଆମେ ଲୋକମାନଙ୍କୁ କଥାବି ହେଇପାରୁଛେ ତା ବାଦେ ଭିଡ଼ିଓ କଲ୍ରେ ମଧ୍ୟ ଲୋକମାନଙ୍କୁ ଦେଖିକି କଥା ହେଇପାରୁଛେ ଏବଂ ଅନଲାଇନ୍ ବି ବହୁତ କିଛି ଜାଣିବା ପାଇଁ ଜାଣିବି ପାରୁଛେ ଭିଡ଼ିଓ ଦେଖିବି ବହୁତ କିଛି ଜିନଷ ଶିଖିବି ପାରୁଛେ ସ୍ମାର୍ଟଫୋନ୍ ମାଧ୍ୟମରେ ସ୍ମାର୍ଟଫୋନ୍ ମାଧ୍ୟମରେ ବହୁତ କିଛି କାର୍ଯ୍ୟମଧ୍ୟ କରୁଥାଉ ଆମେ ପରବର୍ତ୍ତୀ କିପ୍ୟାଡ଼୍ ମୋବାଇଲ୍ରେ ପୂର୍ବେ ଯେଉଁ କିପ୍ୟାଡ଼୍ ମୋବାଇଲ୍ ବ୍ୟବହାର କରୁଥିଲୁ ସେଠି ଆମେ କିଛି କରିପାରୁ ନଥିଲୁ କଲ୍ ଛଡ଼ା ତେଣୁକରି ବହୁତ ଡିଫରେଣ୍ଟ ରହୁଛି ପାର୍ଥକ୍ୟ ରହୁଛି କିପ୍ୟାଡ଼ ମୋବାଇଲ୍ ଏବଂ ସ୍ମାର୍ଟଫୋନ୍ରେ ଆଗକାଳରେ ବି ଏସ ଏନ ଏଲ୍ ନେଟୱାର୍କ୍ ହିଁ ଥିଲା ମାନଙ୍କୁ ମୁଁ ମାନଙ୍କୁ ନେଟୱାର୍କ୍ ମଧ୍ୟ ପାଉ ନଥିଲେ ଖାଲି ସହରରେ ନେଟୱାର୍କ୍ ରହୁଥିଲା ଏବଂ ଏହି ସ୍ମାର୍ଟଫୋନ୍ ଯୁଗରେ ନେଟୱାର୍କ୍ ବହୁତ କିଛି ପଳାଇଆସିଲା ଯେମିତିକି ଜିଓ ବି ଏସ ଏନ ଏଲ୍ ଏୟାରଟେଲ୍ ଏୟାରସେଲ୍ ବହୁତ କିଛି ଅନେକ ନେଟୱାର୍କ୍ ଅଛି ଏବଂ ମୁଁ ନିଜେ ବ୍ୟବହାର କରେ ଜିଓ ସିମ୍ ତା'ର ବହୁତ କିଛି ଭଲ ରହେ ନେଟୱାର୍କ୍ ମଧ୍ୟ ଭଲ ରହେ ଏବଂ ମୁଁ ଡାଟା ପ୍ୟାକ୍ ପକାଇଛି ଟୁ ଜି ବି ଏଇଟି ଫୋର୍ ଡେ ପର୍ ଡେ ଏଇଟି ଫୋର୍ ଡେ ପାଇଁ ମୁଁ ମୋର ପ୍ଲାନ୍ଟା ଜିଓ ପ୍ୟାକର ପ୍ଲାନ୍ ମୁଁ ପକାଇଛି ମୋତେ ବହୁତ ବହୁତ୍ ପସନ୍ଦ ଆସେ ସେ ପ୍ଲାନ୍ଟା ବହୁତ ଭଲ ଲାଗେ